ହ୍ୟାଲୋ ସନ୍ଧ୍ୟା ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ ମୁଁ ପଦନାରୁ ଲକ୍ଷ୍ମୀପ୍ରିୟା ସାହୁ କହୁଥିଲି ଆମର ଆଖି ଅପରେସନ୍ କରିବାର ଥିଲା ତ କେଉଁ ଭଲ ଡାକ୍ତର ଆସୁଛନ୍ତି କହିଲେ କେଉଁଠୁ ଆସୁଛନ୍ତି ହଁ କେଉଁ କେଉଁ ତାରିଖରେ ଆସୁଛନ୍ତି ତାଙ୍କ ନାଁ କ'ଣ ଟିକେଟ୍ ଫିକେଟ୍ କ'ଣ କରୁଛନ୍ତି କି ଆମେ ତ ଦୂରରୁ ଯାଉଛୁ କ'ଣ ଟିକେ ବ୍ୟବସ୍ଥା କରୁନ ଯାଇକି ଡାଇରେକ୍ଟ ତ ଟିକେଟ୍ କରିପାରିବୁନି ଆଉ ଆଗରୁ ଟିକେ କହିଦେଲେ ଆମେ କେମିତି କ'ଣ ଟିକେଟ୍ କରିକି ଯାଆନ୍ତୁ ଆଉ କ'ଣ ସୁବିଧା ଅଛି ଆଣ୍ଠୁ ଗଣ୍ଠି ପାଇଁ କ'ଣ ସୁବିଧା ଅଛି ଆଣ୍ଠୁ ଗଣ୍ଠି କେଉଁ ଡକ୍ଟର ଆସୁଛନ୍ତି ଆଣ୍ଠୁ ଗଣ୍ଠି ବିଜୁ କାର୍ଡ଼ରେ ଆପଣଙ୍କ ପଇସା କଟୁଛି ତ କେତେ କ'ଣ କଟୁଛି

ଆଉ ବେଡ଼୍ ଫେଡ଼୍ ସବୁ ସୁବିଧା ଭଲ ସାଲାଇନ୍ ଆଉ ମେଡ଼ିସିନ ସବୁ ହସ୍ପିଟାଲରେ କ'ଣ ମେଡ଼ିସିନ ସବୁ ମିଳୁଛି ମେଡ଼ିସିନ ରେଟ୍ ଯଦି ଅଧିକା ଥିବ କ'ଣ କଥାବାର୍ତ୍ତା କରିବେ କାଟିବା ପାଇଁ